କୃଷି ବିଷୟରେ ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ମୋର ଏତିକି ଅନୁରୋଧ ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ ଅନ୍ୟ ଦେଶକୁ ନଯାଇ ନିଜ ଦେଶରେ ରହି କିଛି କୃଷି ବୃତ୍ତି କରନ୍ତୁ ସେଥିରେ କିଛି ଖରାପ ନାହିଁ ଆଉ କୃଷି କଲେ ହିଁ ଆମେ ଅନ୍ୟ ଦେଶ ଉପରେ ନିର୍ଭର ନହୋଇକି ନିଜ ଦେଶରେ ଆମେ ଭଲରେ ରହିବା ଅନ୍ୟ ଦେଶକୁ ଯାଇକି ଆଉ ଯେଉଁ ଯାଇକରି ମୂଲ ଲାଗୁଛନ୍ତି ବା ବାହାର ଦେଶରେ ଯାଇକି ଖଟିବା ଅପେକ୍ଷା ନିଜ ଦେଶରେ କୃଷି କରିକି ନିଜ ରାଜ୍ୟକୁ ବା ନିଜ ଜିଲ୍ଲାକୁ ଚଳାଇଲେ ଭଲ ହୁଅନ୍ତା ଆଉ ପରାମର୍ଶ ଏହା ଯେ ପାଠ ପଢ଼ିଲେ ମଧ୍ୟ କୃଷି କଲେ କିଛି କ୍ଷତି ନାହିଁ କାହିଁକିନା ପାଠ ପଢ଼ିକି ସବୁଟା ଜାଣିଲେ ସିନା ମାନେ ପାଠ ପଢ଼ିକି ଜାଣିଲେ ଚାଷବାସ କରିବାରେ ସାହାଯ୍ୟ ହେବ